ଏକ ହଜାର ଏକ ଶହ ପଚିଶ ତିନି ହଜାର ଚାରି ଶହ ପଇଁଚାଳିଶ ଦୁଇ ହଜାର ନଅ ଶହ ଏକାନବେ ତିନି ହଜାର ଚାରି ଶହ ଚଉବନ ପାଞ୍ଚ ହଜାର ନଅ ଶହ ଛୟାନବେ